ଆମ ଓଡ଼ିଶାରେ ପ୍ରାୟ ଆଦିବାସୀମାନେ ବହୁଳ ଭାବରେ ବସବାସ କରିଥାନ୍ତି ସେମାନେ ନିଜର ସ୍ୱାସ୍ଥ୍ୟ ସେବାକୁ ନେଇ ସେତେ ସଚେତନ ନଥାନ୍ତି ଏବଂ ସେମାନେ ଆଜି ମଧ୍ୟ ସେହି ପୁରୁଣା କାଳର ପାରମ୍ପରିକ ବିଶ୍ୱାସ ଏବଂ ଅଭ୍ୟାସକୁ ନେଇ ଚିକିତ୍ସା କରିଥାନ୍ତି ଯେମିତି ସେମାନେ କୌଣସି ରୋଗ କିମ୍ବା କ'ଣ ହେଲେ ପ୍ରଥମେ ଗାଁର ବୈଦ୍ୟମାନଙ୍କୁ ଦେଖାଇଥାନ୍ତି ଏବଂ ଜଡ଼ିବୁଟିରୁ ଚିକିତ୍ସା କରେଇଥାନ୍ତି ସେମାନେ ଗଭୀର ମାତ୍ରାରେ ଅନ୍ଧବିଶ୍ୱାସ ସେମାନେ ବିଶ୍ୱାସ କରିଥାନ୍ତି ଏବଂ କାହାର ଝାଡ଼ା ବାନ୍ତି ହେଲେ ସେମାନେ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିିଆ ପାଖକୁ ନେଇ ଝଡ଼ା ଫୁଙ୍କା କରିଥାନ୍ତି ଏହା କରିବା ଦ୍ୱାରା ଲୋକଟିର ଝାଡ଼ା ବାନ୍ତିର ଆହୁରି ଅଧିକ ଦେହ ଖରାପ ହୁଏ କିନ୍ତୁ ସେମାନେ ଭାବିଥାନ୍ତି ଯେ ଏହା କୌଣସି ଦେବୀ ଦେବତାଙ୍କର ପ୍ରକୋପ ଏବଂ ସେଥିପାଇଁ ସେମାନେ ଗୁଣିଆ ପାଖରେ ଗୁଣିଆ ମାନେ ମଧ୍ୟ ସେଇ ସରଳ ଲୋକମାନଙ୍କୁ ବହୁତ ମାତ୍ରାରେ ଭୁଆଁ ବୁଲେଇଥାନ୍ତି ସେମାନେ ନିଜର ସ୍ଵାର୍ଥ ପାଇଁ ତାହା ପାଖରେ କାଳିସୀ ଲାଗିଛି କିମ୍ବା କୌଣସି ଦେବତା ତାହାକୁ ସେମିତି କରିଛି ବୋଲି ସେମାନେ ତାହାଠାରୁ ବିଶ୍ୱାସ ଜନ୍ମେଇଥାନ୍ତି ଏବଂ ସେଥିପାଇଁ ସେମାନେ ନାନା ପ୍ରକାର କଳା କୌଶଳ ମଧ୍ୟ ଦେଖେଇଥାନ୍ତି ସେଥିପାଇଁ ଲୋକମାନେ ତାଙ୍କ କଥାକୁ ବିଶ୍ୱାସ କରି ତାଙ୍କ ଅନୁଯାୟୀ କାର୍ଯ୍ୟ କରିଥାନ୍ତି ଫଳରେ ରୋଗୀଟି ତାର ସ୍ୱାସ୍ଥ୍ୟ ଭଲ ହେବା ପରିବର୍ତ୍ତେ ଆହୁରି ଖରାପ ଆଡ଼କୁ ଗତି କରିଥାଏ ଏବଂ ଦରକାର ବେଳେ ଶେଷରେ ସେ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାଏ ସେମିତି ଆମ ଅଞ୍ଚଳରେ ବେଳେବେଳେ ବସନ୍ତ ରୋଗ ବା ହଇଜା ରୋଗ ଇତ୍ୟାଦି ଦେଖା ଦେଇଥାଏ କିନ୍ତୁ ଗାଁ ଆଦିବାସୀ ବଡ଼ ବଡ଼ ଅଞ୍ଚଳରେ ବସନ୍ତ ରୋଗକୁ ମାତା ବୋଲି ସମାଧାନ କରାଯାଏ ଏବଂ ତାହାକୁ ଚିକିତ୍ସା କରିବା ବଦଳରେ ସେମାନେ ତାହା ତାହାକୁ ଅନ୍ୟ ରଖି ତାହାର ଉପଚାର ସେ କରିନଥାଏ ଏବଂ ଗୁଣିଆ ବୈଦ୍ୟ ଠାରେ ଦେଖାଇଥାନ୍ତି ସେଥିପାଇଁ ତାହା ଭଲ ହେବା ପରିବର୍ତ୍ତେ ଆହୁରି ଖରାପ ଆଡ଼କୁ ଗତି କରିଥାଏ ପୁଣି ଯେତେବେଳେ ଗାଁରେ ହଇଜା ବ୍ୟାପେ ହଇଜା ଏକ ସଂକ୍ରାମକ ରୋଗ ହୋଇଥିବାରୁ ତାହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ଥାଏ କିନ୍ତୁ ଲୋକମାନେ ତାହାକୁ ମହାମାରୀ ଭାବରେ ଗ୍ରହଣ କରି ଗୁଣିଆ ବୈଦକୁ ଦେଖେଇଥାନ୍ତି ଏବଂ ସେଥିପାଇଁ ତାହା ଭଲହେବା ପରିବର୍ତ୍ତେ ସେମାନେ ମୃତ୍ୟୁ ମୁଖରେ ପଡ଼ିିଥାନ୍ତି ସେମିତି ବହୁତ ଆଧ୍ୟାତ୍ମିକ ଉପରେ ଗାଁ ସରଳ ଲୋକମାନେ ବ୍ୟବହାର କହିଥାନ୍ତି କିନ୍ତୁ ଏବେ ଡାକ୍ତରୀ ଚିକିତ୍ସା ଡାକ୍ତରୀ ଦଳ ଆଦିବାସୀ ବହୁଳ ଅଞ୍ଚଳକୁ ଯାଇ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ବିଷୟରେ ବୁଝଉଛନ୍ତି ସେଥିପାଇଁ ଆଜିକାଲି ସେମାନେ ମଧ୍ୟ ଡାକ୍ତରଖାନାକୁ ଆସି ଚିକିତ୍ସା ସେବାର ଲାଭ ନେବା ପାଇଁ ସେମାନେ ମଧ୍ୟ ଆଗଭର ହେଲେଣି